ମୋର ଗୋଟିଏ ଭଉଣୀ ଅଛି ଆଉ ଆମେ ଦୁଇ ଭାଇ ଭଉଣୀ ମିଶିକି ଚଳୁ ସେ ଟିକେ ମୋଟା ଆଉ ମୁଁ ବି ତାରି ଭଳିଆ ହେଲଦି କିନ୍ତୁ ଆମେ ଦୁଇ ଜଣଙ୍କ ଭିତରେ ଏତେ ଭଲ ଅଣ୍ଡରଷ୍ଟାନ୍ଣ୍ଡିଗ୍ ଅଛି ଆଉ ଭଲ ପାଇବା ଅଧିକ କେବେ ଆମେ କେବେ ବି ଝଗଡ଼ା ହୁଅନା